ମୋର ରୋଷେଇ ଆରମ୍ଭ କରିବାଟା ହେଉଛି ମୋର ଯେତେବେଲେ ପଢ଼ାପଢ଼ି ସରିଲା ସ୍କୁଲରେ ପାଠପଢ଼ା ସରିଲା ବାହାରେ ଗୋଟେ କାମ କରିବା ପାଇଁ ଯାଇଥିଲୁ ଗୋଟେ ଛୋଟିଆ ପ୍ରାଇଭେଟ କମ୍ପାନୀରେ ଗୋଟେ କାମ କରୁଥିଲୁ ସେଇଥିରେ ନିଜେ ରୋଷେଇଆ ରୋଷେଇ କରିବାକୁ ପଡ଼ୁଥିଲା ତ ନିଜେ ରୋଷେଇ ରୋଷେଇ ତ ଆମେ ଶିଖି ନ ଥେଲୁ ସେଇଟା ହେଲା ମୋର ପ୍ରଥମ ରୋଷେଇ ଯେଉଁଥିରେ ଆମେ ରୋଷେଇ କରୁଥିଲୁ ସେଇଠି ଗୋଟେ ମୋର ସାଙ୍ଗ ରହୁଥିଲେ ପାଖରେ ସାଙ୍ଗ ସିଏ ଭଲ ରୋଷେଇ କରନ୍ତି ସିଏ ମୋତେ ଶିଖାଇଥିଲେ ୟାପରେ ଏଇଟା ପକାଇବ ସେଇଟା ପରେ ସେଇଟା ପକାଇବ ତେଲ ଗରମ କରିବ ତାପରେ ଆମର ତରକାରୀ ଦବ ତାପରେ ଭାତ ରୋଷେଇ କଲାବେଳେ ଭାତୁ କୁ ଚେକ୍ କରୁଥିବ ଭାତ ହେଲାପରେ ତମେ ଭାତୁ କୁ ପାଣି ଛଡ଼ାଇବ ଏସବୁ ମୋତେ ଶିଖଉଥିଲେ ସେଇଟା ହିଁ ମୋର ଅଭିଜ୍ଞତା ସେଇଥିରେ ଆଉ